ମୁଇଁ ଏବେ କିଛିଦିନ ଆଗରୁ ସୋନପୁର ଯାଇଥିଲି ଗୋଟିଏ ଷ୍ଟୋରକୁ ବୁଲିଲା ପରେ ସେନେ ଗୋଟିଏ ଆଇରନ୍ଟେ କିଣିକିରି ଆଣିଲି ସେ ଆଇରନ୍ଟା ବହୁତ ବଢ଼ିଆ ବହୁତ ଜଲ୍ଦି ଗରମ ହେଉଛି ଆଉର୍ କପଡ଼ାରେ ଆଇରନ୍ ମାଇଲା ବେଲେ ପାଣି ଛିଟା ବି ଦବାକେ ପଡ଼ୁଛି ପାଣି ଛିଟା ଦେଇ ସାଇଲା ପରେ ସାଙ୍ଗେ ସାଙ୍ଗେ ଆଇରନ୍ ମାରିଦେଲେ ଆରାମସେ ଶୁଖି ଯାଉଛେ ଆଉ ଆଇରନ୍ର ତା କପଡ଼ାଟା ବହୁତ ପ୍ଳେନ ମତଲବ ପୁରା ଆଇରନ୍ ବହୁତ ବଢ଼ିଆଁ ହଉଛେଁ ଆଉର୍ ହିଟ ବହୁତ ଜଲ୍ଦି ହେଉଛି ବହୁତ ବଢ଼ିଆଁ ଆଇରନ୍ଟେ ବହୁତ ଭଲ କମ୍ପାନୀର ଆଇରନ୍ଟେ ଆଉର୍ ଆଇରନ୍ ବଢ଼ିଆ